ଆଜ୍ଞା ମ୍ୟାଡ଼ମ ବ୍ୟସ୍ତ ଅଛନ୍ତି କି ନାହିଁ ମ୍ୟାଡ଼ମ ଆପଣଙ୍କ ସହିତ କଥାଥିଲା ଏହିସବୁ ଆମର ଯେଉଁ ଗାଁରେ ଉନ୍ନତି ବିଷୟରେ ଟିକିଏ କଥା ହୋଇଥାନ୍ତି ନାହିଁ ମ ଆମର ଯେଉଁ ତଳସାହି ରାସ୍ତାଟା ଏପର୍ଯ୍ୟନ୍ତ ମରାମତି ହୋଇ ପାରିଲାନି ପାଣି ଜମୁଛି ସେହି ଗଡ଼ିଆ କାମଟା ବି ମ୍ୟାଡ଼ମ ବହୁତ ଦରକାର କାହିଁକି ନା ମାଛ ସଫା ନହେଲା ବେଳକୁ ମାଛ ଗୁଡ଼ା ମରି ଯାଉଛନ୍ତି ତା'ପରେ ଆମର ଯେଉଁ ରହୁଛି ଦୁଇଟା ଟ୍ୟୁବୱେଲ୍ କ'ଣ ରହିଛି ଲୋକମାନେ ବହୁତ ହଇରାଣ ହେଉଛନ୍ତି ଆଉ ଟାଙ୍କିପାଣି ତ ଏଯାଏଁ ଆସିନି ମୁଁ କହୁଥିଲି ଆମେ ସମସ୍ତେ ମିଶିକି ଗୋଟେ ଆପ୍ଲିକେସନ୍ ଲେଖିକି ଆପଣଙ୍କ ପାଖରେ ନେଇକି ଦେବୁ ଆପଣ ଟିକିଏ ଯଦି ବ୍ୟସ୍ତ ରହିବେନି ତା ହେଲେ ସନ୍ଧ୍ୟାବେଳକୁ ଟିକିଏ ଆସୁନାହାନ୍ତି ସମସ୍ତେ ମିଶିକି କଥା ହେବା ଆଜ୍ଞା